ବାକି ଭାରତ ଏବଂ ବିଶ୍ଵ ପାଇଁ ଓଡ଼ିଶାର ମୁଖ୍ୟ ସାଂସ୍କୃତିକ ଏବଂ ସାମାଜିକ ଉଦ୍ୟାନ ହେଉଛି କଳା ଯାହାକି ପଠାନି ସାମନ୍ତ ତାଙ୍କର ସେ ଛୋଟ ବୟସରେ ହିଁ ସେ ବିଭିନ୍ନ ପ୍ରକାର ଯନ୍ତ୍ର ଗଣିଥିଲେ ଅଣୁବୀକ୍ଷଣ ଯନ୍ତ୍ର ଗଣିଥିଲେ ଯେଥିରେ ସେ ତା'ର ବିଭିନ୍ନ ପ୍ରକାର ଜିନିଷକୁ ସେ ଦେଖିପାରୁଥିଲେ ଆଉ ସେ ଅତ୍ରି ଅଙ୍ଗୀର ବୈଶିଷ୍ଟ୍ୟ ମରିଚିକୁ ସେ ସାତଟି ଗ୍ରହ ରୃଷିଙ୍କର ସେ ତାରାଙ୍କୁ ବର୍ଣ୍ଣନା କରିଥିଲେ ସେ ସେ ପ୍ରାଚୀନ କଳା ପ୍ରଦର୍ଶନ କଳାର ସେ ଅଭିଜ୍ଞତା ଥିଲା ସେ ପୁରୀଠାରୁ ନେଇକି କରିଥିଲି ସଙ୍ଗୀତ ବିଜ୍ଞାନ ଟେକ୍ନୋଲୋଜିରେ ପ୍ରାଚୀନ ବାଣିଜ୍ୟ ଓ ଭାରତର ଜ୍ୟୋତିଷ ଶାସ୍ତ୍ର ହେଉଛି ଶାସ୍ତ୍ର ତ ଅଛି